ଗଞ୍ଜାମ ଜିଲ୍ଲାରେ ସ୍ୱାସ୍ଥ୍ୟ ସେବା ବହୁତ ଉନ୍ନତ ଧରଣର ବ୍ୟବସ୍ଥା କରାଯାଇଛି ଯେକୌଣସି ରୋଗୀ କି ଯେକୌଣସି ରୋଗ ହେଲା ହେଲା ଯଦି ତା'ହେଲେ ଶହେ ଆଠ ନମ୍ବର ଦ୍ୱାରା ଆମ୍ବୁଲାନ୍ସ ସେବା ଯୋଗାଇ ଦିଆଯାଇଥାଏ ଯାହାଫଳରେ ରୋଗୀ ହଁ ବିନା ମୂଲ୍ୟରେ ବିନା ପଇସା ନେଣ ଦେଣରେ ସୁବିଧାରେ ହସ୍ପିଟାଲରେ ପହଞ୍ଚିପାରେ ଏବଂ ତା'ର ଚିକିତ୍ସା କରାଯାଏ ଏବଂ ଡାକ୍ତରଖାନାରେ ଡକ୍ଟର ସବୁବେଳେ ରହିଥାନ୍ତି ଯାହାଫଳରେ ରୋଗୀମାନଙ୍କୁ କୌଣସି ବି ଅସୁବିଧାର ସାମ୍ନା କରିବାକୁ ପଡ଼ିନଥାଏ ଏବଂ ଡକ୍ଟର ମାନେ ବହୁତ ଉନ୍ନତ ଧରଣର ଏବଂ ଭଲ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେଇଥାନ୍ତି ଯାହାଫଳରେ ରୋଗୀମାନେ ଉନ୍ନତ ଧରଣର ସ୍ୱାସ୍ଥ୍ୟ ସେବା ଉପଭୋଗ କରିପାରନ୍ତି ଏବଂ ବିଭିନ୍ନ ରୋଗର ସମାଧାନ ହେଇପାରନ୍ତି ଏବଂ ରୋଗୀମାନେ ବହୁତ ଜଲ୍ଦି ଶୀଘ୍ର ଭଲ ହୋଇଯାଆନ୍ତି